ସହରାଞ୍ଚଳର ବିଦ୍ୟାଳୟରେ ପିଲାମାନେ ପାଠ ପଢ଼ୁଥିବା ଲୋକ ଠିକ ସମୟରେ ବିଦ୍ୟାଳୟକୁ ଯାଆନ୍ତି ଏବଂ ଭଲ ଭାବରେ ପାଠ ବି ପଢ଼ା ହୁଏ ଆଉ ଗ୍ରାମାଞ୍ଚଳରେ ଛୁଆଯାକ ଠିକ ଭାବରେ ଯାଆନ୍ତିନାହିଁ ସ୍କୁଲ ବି ଯଦି ଯାଆନ୍ତି ତା'ହେଲେ ସେମାନେ ସ୍କୁଲରୁ ଆସିକି ବହିପଟ ପକେଇ ସେମାନେ ବାହାରେ ବୁଲନ୍ତି ଆଉ ଭଲ ଭାବରେ ବି ପାଠ ପଢ଼ନ୍ତିନାହିଁ ଆଉ ଅଧା ପିଲା ସ୍କୁଲ ବି ଯାଆନ୍ତିନାହିଁ ରହିଯା'ନ୍ତି ଆଉ ସହରାଞ୍ଚଳରେ ପିଲା ଟ୍ୟୁସନ ଯାଇକି ସେମାନେ ଭଲ ବିଦ୍ୟା ଅର୍ଜନ କରନ୍ତି ଏବଂ ଭଲ ବୁଦ୍ଧିମାନ ବି ହୋଇଥା'ନ୍ତି ପ୍ରତ୍ୟକ ଦିନ ସ୍କୁଲ ଯାଆନ୍ତି ଗ୍ରାମାଞ୍ଚଳର ପିଲାଯାକ ଅଧା ପାଠୁଆ ହୋଇକି ବି ରହିଯା'ନ୍ତି ଆଉ କାମ ବି କରିକି ରହିଥା'ନ୍ତି